କୃଷକର ପେଶା ହେଉଛି ଗୋଟେ କୃଷି କୃଷି ମାନେ ସବୁ ବିଷୟ ଚାହେଁ ଯେ ମୁଁ ବହୁତ ଫସଲ କରିବି କି ମୁଁ ବହୁତ ରୋଜଗାର କରିବି ସେ ସେଇଥିରେ ଲକ୍ଷ୍ୟରେ କି ସେ ତା ପରିଶ୍ରମ କରି ଚାଲେ ଯେବେ ଧର ପରିଶ୍ରମ ଗୋଟେ ଗୋଟେ ବର୍ଷ ଧର ଅଧିକ ହେଉଛି ଜଣେ ଖୁସି ବହୁତ ଖୁସି ହେଉଛି ଏ ବର୍ଷ ବହୁତ ପାଇଲା ଆଉ ଗୋଟିଏ ବର୍ଷ ଯଦି ଚାଷ ସବୁ ନଷ୍ଟ ହେଇଯାଉଚି ସେ କ'ଣ ଧୈର୍ଯ୍ୟହରା ହେଇପଡ଼ୁଛି ମାନେ ମୁଁ ଏତେ ଖର୍ଚ୍ଚ ବର୍ଷ ବୁଡ଼ିଗଲା ମୁଁ କେମିତି ଧର ଚଳିବି କି ମୋ ପରିବାର କେମିତି ଚଳିବ ମୋ ଛୁଆ ପିଲା କ'ଣ କରିବେ ଏମିତି ମାନେ ସେ ବହୁତ ଭାଙ୍ଗି ପଡ଼େ ସେ ଭାବିବ ମୁଁ ଭାବୁଛି ମୁଁ ଆଉ ଆସନ୍ତା ବର୍ଷକୁ ଚାଷ କରିବିନି ମୁଁ ବୁଡ଼େଇ ଦେବି ଏଇଟା ହେଉଛି ତା'ର ଲକ୍ଷ୍ୟ କିନ୍ତୁ ସିଏ ଧୈର୍ଯ୍ୟହରା ହେବାର ଧୈର୍ଯ୍ୟହରା କେବେ ହେବେନି ମାନେ ଏ ବର୍ଷ ହେଲାନି ଆର ବର୍ଷକୁ ହେବ ସବୁବେଳେ ଧୈର୍ଯ୍ୟ ସହିତ ଅପେକ୍ଷା କରିବାକୁ ପଡ଼ିବ ଅଧୈର୍ଯ୍ୟ ହେଲେ ତ ଅଧୈର୍ଯ୍ୟରେ କିଛି ଲାଭ ନାହିଁ କିଛି ମାନେ ସେଟା ବିଲ ବାରିରେ ତମେ କଲେ ପଡ଼ିଗଲା ସବୁବେଳେ ତ ଭାବିବନି ସେଟା ମିଳିବ ବୋଲି ଯେତେ କୋଉ ବର୍ଷ ମିଳିପାରେ କୋଉ ବର୍ଷ ବୁଡିବି ପାରେ ଧୈର୍ଯ୍ୟହରା କେବେ ହେବେନି ଗୋଟେ ଚାଷୀମାନେ ସବୁବେଳେ ଧୈର୍ଯ୍ୟ ରଖିକିନି ଫସଲ କରିବେ ପରିଶ୍ରମ ଖର୍ଚ୍ଚ ଧୈର୍ଯ୍ୟ ଏମିତି ସବୁବେଳେ ଲକ୍ଷ୍ୟ ରଖିକିନି କରିବେ ଆଉ ତମେ ଏଇ ଜିନିଷକୁ ଛାଡ଼ିଦେଲେ ଆଉ ତମେ କିଛି ଇଏ କରିପାରିବ କି କିଛି ଫାଇଦା ହେବନି ସବୁବେଳେ ଏଇ ପରିଶ୍ରମକୁ ଖର୍ଚ୍ଚ ଧୈର୍ଯ୍ୟ ଏହାକୁ ଲକ୍ଷ୍ୟରଖିକି ଚାଲିବ